ଆଗରୁ କହିଲି ଯେ ଆମେ ଯେତେବେଳେ ପ୍ଲସ୍ ଟୁ ପଢ଼ୁଥିଲୁ ସେଇ ଟାଇମ୍ରେ ଆମେ ଯାଇଥିଲୁ କପିଳାସ ବୁଲିବା ପାଇଁ ତ କପିଳାସ ଯେହେତୁ ଗୋଟେ ପର୍ବତ ତ ପର୍ବତରେ ଚଢ଼ିବାର ମଜା ବହୁତ ମାନେ ବହୁତ ଭଲ ଚଢ଼ିକି ପଳେଇବ କିନ୍ତୁ ତଳକୁ ଆସିଲା ବେଳକୁ ସେଟା କଷ୍ଟ ଜଣାପଡ଼େ ଆମେ ଯେତେବେଳେ ଫାର୍ଷ୍ଟ୍ ଯେତେବେଳେ ଆସ୍ତେ ଆସ୍ତେ ଚଢ଼ିଲୁ ତ ଆମକୁ ମଜା ଲାଗିଲା ଯେ ଆମେ ତ ଦଉଡ଼ି ଦଉଡ଼ି ଦଉଡ଼ି ଦଉଡ଼ି ଦଉଡ଼ି ପଳେଇଲୁ ଅଳ୍ପ ବାଟ ଯେମିତି ଦେଢ଼ଶହ ଦୁଇଶହ ପାହାଚ ଗଲୁ ତାପରେ ସେଠୁ ଆଉ ଉଠିବା କଷ୍ଟ ହେଲା ମୁଁ କହିଲି କଣ ଏତେ ପାହାଚ କେମିତି କଣ ଚଢ଼ିବୁ ସେଠୁ ସାଙ୍ଗ ମାନେ କହିଲେ ହଁ ଚଢ଼ିବୁ ପୁଅପିଲାଗୁଡ଼ାକ ଚଢ଼ିବାନି ଆଉ କଣ ଇଏ କରିବା ତ ଆମେ ସେ ସବୁ ଜୋଶ୍ରେ ସବୁ ଚଢ଼ି ଚଢ଼ି ଚଢ଼ି ଚଢ଼ି ପଳେଇଲୁ ସେଠି ବହୁତ ସମୟ ଅଧ ଘଣ୍ଟା ବସିଲୁ ପାଣିଫାଣି ପିଇଲୁ ସବୁ କଲୁ କିନ୍ତୁ ମଜା ଲାଗିଲା ଯେତେବେଳେ ଚଢ଼ିକି ଗଲୁ ତ ଆସିଲା ବେଳକୁ ଡବଲ୍ କଷ୍ଟ ହେଲା ଗୋଟେ ଜିନିଷ ଉପରକୁ ଯିବା ଯେତେ ସହଜ ଆଉ ତଳକୁ ଆସିବା ବହୁତ କଷ୍ଟ ଆଉ ସାର ସାରମାନେ କହିଲେ ଯେ ହଁ ଦେଖି ଦେଖି ଯାଆ ଜଙ୍ଗଲ ଆଉ କଡ଼େ କଡ଼େ ସାପଫାପ ଥିବ ଦେଖିକି ଯିବ ଆସ୍ତେ ଆସ୍ତେ ଆସ ଆଉ ସମସ୍ତେ ସମସ୍ତେ ସାଙ୍ଗ ହେଇକି ଥିଲୁ କୋଡ଼ିଏ ପଚିଶି ଜଣ ପୁଅମାନେ ଆଉ ଝିଅମାନେ ସବୁ ଥିଲୁ ସାଙ୍ଗ ହେଇକି ଯାଇଥିଲୁ ସମସ୍ତେ ପିକିନିକ୍ ତ ମଜା ଲାଗିଲା ସେ ସବୁ ଜିନିଷ ଆଉ ପର୍ବତ ଚଢ଼ିବାକୁ ମଜା ଲାଗେ ମଜା ଲାଗିଲା ଟିକେ ଆଉ ଆମେ ଭାବିନଥିଲୁ ଯେ କେବେ ଏତେ ଭଲ ସେ ମାନେ ଏତେ ଆମେ ଚଢ଼ିକି ପଳେଇବୁ ପାହାଡ଼ ବୋଲି ଭାବିଥିଲୁ ହଁ ଅଳ୍ପ ବାଟ ଯାଇଥିବୁ ସେଠୁ ଆଉ ଚଢ଼ି ପାରିବୁନୁ କିନ୍ତୁ ଯାହା ହୋଉ ମଜା ଲାଗିଲା ଚଢ଼ିକି ଗଲୁ ମଜା ଲାଗିଲା ଆଉ ଏଟା ସବୁବେଳେ ପାଇଁ ଆମେ ମାନେ ମନରେ ଆମର ରହିବ ଯେ ହଁ ଯାହାହେଉ ଆମେ ଏତେ ବାଟ ଏତେ ପାହାଚ ଚଢ଼ିକି ଯାଇଥିଲୁ